ହ୍ୟାଲୋ ସାର୍ ମୁଁ ନିରଞ୍ଜନ ସାହୁ କହୁଛି ଏଥିରେ ମୁଁ କେଉଁ ଋତରେ ଭ୍ରମଣ କରିବାକୁ ଇଚ୍ଛୁକ ଏଥିରେ କହିବାକୁ ଚାହୁଁଛି ମୋତେ ଶୀତ ଋତୁରେ ଭ୍ରମଣ କରିବାକୁ ବହୁତ ଭଲ ଲାଗେ କାହିଁକିନା ଶୀତ ଋତୁରେ ବେଶୀ ଖରା ମଧ୍ୟ ନ ପାଏ ଓ ଶୀତ ଋତୁରେ କାହିଁକି ଭ୍ରମଣ କରିବାକୁ ଏତିକି ଇଚ୍ଛୁକ ଅଛି କି ଗ୍ରୀଷ୍ମ ଋତୁରେ ଭ୍ରମଣ କରିବାକୁ ଟିକିଏ ଏତେ ପସନ୍ଦ ନାହିଁ କାହିଁକି ଗ୍ରୀଷ୍ମରେ ଖରାପ ବହୁତ ପଡ଼ିଥାଏ ସେଥିପାଇଁ ଗ୍ରୀଷ୍ମ ଋତୁରେ ଯେପରି ଆମେ ଶୀତ ଋତୁରେ ମଧ୍ୟ ଭ୍ରମଣ କରି ଅନେକ ଅନେକ ଜାଗା ଯାଇ ହୁଏ ଶୀତରେ ହେତେ ପୀଡ଼ିତ ପୀଡ଼ିତ ନ ଲାଗେ ଗ୍ରୀଷ୍ମରେ ଟିକେ ବହୁତ ଖରାପ ପଡ଼େ ତ ସେଥିପାଇଁ ପୀଡ଼ିତ ହେବା ପାଇଁ ବହୁତ କଷ୍ଟକରଦାୟ ହୁଏ ସେଥିପାଇଁ ଗ୍ରୀଷ୍ମ ଋତୁରେ ଭ୍ରମଣ କରିବାକୁ ମୁଁ ଚାହେଁ ନାହିଁ ଗ୍ରୀଷ୍ମ ଋତୁରେ ଶୀତ ଋତୁରେ ମୁଁ ଭ୍ରମଣ କରିବାକୁ ଚାହେଁ